ମୁଁ ଏଇ ଦଶ ଦିନ ଭିତରେ ବଜାରକୁ ଯାଇକି ମୋର୍ ଲାଗି ଏକ୍ ଶାଢ଼ୀ ଆଣିଥିଲି ଶାଢ଼ୀର ରଙ୍ଗ ନାଲି ଆହୁରି କଳା ତାକୁ ପିନ୍ଧିଲେ ମୁଁ ବହୁତ ସୁନ୍ଦର ଲାଗୁଛି ଆରି ମୋର୍ ସ୍ଵାମୀ ମତେ କହୁଛନ୍ତି ତମେ ଏ ଶାଢ଼ୀ ପିନ୍ଧିଲେ ବହୁତ ଭଲ ଦେଖାଯାଉଛ ଆରି ମୁଁ ମନ୍ଦିରକୁ ବାହାଘର ଶାଢ଼ୀଟା ପିନ୍ଧିକି ଗଲେ ଭଲ ଲାଗୁଛି ଆଉ ଗରମ ଦିନକୁ ଶାଢ଼ୀଟା ବହୁତ ଭଲ ଯାହା ହେଉ ଶାଢ଼ୀଟା ମତେ ଭଲ ପଡ଼ିଲା